ହଁ ଘରେ ବଗିଚା ରକ୍ଷଣାବେକ୍ଷଣ ହେଉଛି ରକ୍ଷଣାବେକ୍ଷଣ କେମିତି କରିବା ଆମେ ପ୍ରଥମେ ମଞ୍ଜିଟାକୁ ଆମେ ଶୁଖେଇବା ଶୁଖେଇ ଶୁଖେଇ ସାରିଲାପରେ ଆମେ ଯେଉଁଠି ବଗିଚା ଘରେ କରିବା ତାକୁ ଭଲ କରି ଚାଷ ହଳ କରିବା ହଳ କରିବା ଘାସ ଫାସ ଓପାଡ଼ିବା ଘାସ ଫାସ ଓପାଡ଼ିଲା ପରେ ଆମେ ଦେଖିବା ମଞ୍ଜି ସେଆଡ଼େ ଚାରା ହୋଇ ଯାଇଥିବ ମାନେ ଗଛ ଲଗାଇବା ବରାବର ଯଦି ହୋଇ ଯାଇଥିବ ତାକୁ ଆମେ ଗଛ ଲଗାଇବା ଧାଡ଼ି କି ଧାଡ଼ି କରି ତା ସହ ଦୂରତା ରେ ତାକୁ ଲଗାଇବା ଲଗାଇକି ଗଛରେ ପାଣି ଦେବା ଖତ ସାର ଆମ ଗାଁ ଗହଳି ଘରୁ ଆରୁ ଯାହା ଅଛି ଗୋବର ଖତ ହେଉ ସାର ହେଉ ଘରୁଆ ସାର ଖତ ସେ ହିସାବରେ ଆମେ ସମସ୍ତଙ୍କୁ ଦେବା ଦେଲା ପରେ ଗଛକୁ ପାଣି ଦେବା ଗଛରେ ପାଣି ଦେଲା ପରେ ତାକୁ ଫଳିବ ବଡ଼ ହେବ ବଡ଼ ହେଲେ ଫୁଲ ହେବ ଯେଉଁଟା ଆମର ଫଳ ଗଛ ଯାକ ସେଟା ସେମତି ରହିବ ଯେଉଁଟା ଆମର ଲତା ଗୁଡ଼ାକ ଆମର ତ ରଞ୍ଜା ଫଞ୍ଜା ଆଣିବା ତାକୁ ଦେବା କୋଡ଼ କୋଷା ହେବ କୋଡ଼ ଦିଆହେବ ତାପରେ ତାର ଯେଉଁ ଅମଳ ହେବ କି ଫଳିବ ପରିବା ବଗିଚାରେ ଯାହା ହେବ ଟମାଟୋ ବାଇଗଣଠୁ ଆରମ୍ଭ କରୁ ଜହ୍ନି ଭେଣ୍ଡିଠୁ ଆମେ ତାକୁ ଘରେ ବି କିଛି ଆମେ ଖାଇବା ଆଉ ବାହାରକୁ ବି ଆମେ ନେଇକରି ହାତ ବଜାରରେ ନେଇକରି କିଛି ବିକ୍ରୟ କରିବା ସେ ପଇସା ରୁ ଆମେ ଘର ବି ଚଳେଇ ପାରିବା ଆଗକୁ ଆମେ ସେ ପଇସାରୁ କିଛି ଘର କାମରେ ବି ଲଗେଇ ପାରିବା